ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଗାଁ ହେଉ ବା ସହର ହେଉ ସବୁଠାରେ ଦରକାର ସହର ମାନଙ୍କରେ ସ୍ୱାସ୍ଥ୍ୟ ସେବାରେ ବହୁତ ଉନ୍ନତି ହେଲାଣି ସହରମାନଙ୍କରେ ବଡ଼ ବଡ଼ ମେଡ଼ିକାଲ ସବୁ ହୋଇସାରିଲାଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସବୁ ବ୍ଲକମାନଙ୍କରେ ବି ଅଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେବା ଦ୍ଵାରା ରୋଗୀମାନେ ପାଖ ଆଖରେ ସେବା ପାଇଲେ ଏବଂ ବଡ଼ ବଡ଼ ସହରରେ ଯେଉଁମାନେ ଅଛନ୍ତି ଡାକ୍ତରମାନଙ୍କ ସୁବିଧା ଯୋଗୁଁ ଲୋକ ରୋଗୀସେବା ବି ପାଇଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମାଧ୍ୟମରେ କୌଣସି ମେଡ଼ିକାଲରେ ଆଉ କିଛି ଅସୁବିଧା ହେଉନି ଯେକୌଣସି ରୋଗ ହେଲେ କିନ୍ତା କିମ୍ବା କିଛି ଅପରେସନ୍ କେସ୍ ହେଲେ ସ୍ୱାସ୍ଥ୍ୟ କାର୍ଡ଼ ଥିଲେ ଆପଣ ସହଜରେ ଯାଇଁ ସୁବିଧା ସହଯୋଗ ପାଇପାରୁଛନ୍ତି ଏବଂ ମେଡ଼ିସିନ୍ ଠାରୁ ନେଇ ଡାକ୍ତରର ସୁବିଧା ମଧ୍ୟ ମିଳୁଛି ଗର୍ଭବତୀ ନାରୀ ହେଉ ବା ଗୋଟିଏ ଛୋଟା ଲେଙ୍ଗଡ଼ା ହେଉ ସମେସ୍ତେ ସବୁ ପ୍ରକାର ସୁବିଧା ପାଉଛନ୍ତି ଆଉ ପରିବହନ ବ୍ୟବସ୍ଥା ହେଲେ କହିଲେ ଆମର ବି ପରିବହନ ବ୍ୟବସ୍ଥା ହେଲା ମୋ ବସ୍ ଚାଲିଛି ମୋ ବସ୍ ସବୁ ସ୍ଟପେଜ୍ ରେ ରହୁଛି ଲୋକମାନଙ୍କୁ ସୁବିଧାସୁଯୋଗ ଦେଉଛି ଓ ରାସ୍ତାଘାଟର ରାସ୍ତାଘାଟ ବି ଭଲ ହୋଇଗଲାଣି ଆଉ କିଛି ଅସୁବିଧା ନାହିଁ ଆଉ ଶିକ୍ଷା ହେଲା ଆମର ମୌଳିକ ଅଧିକାର ଶିକ୍ଷା ବିନା କେହି ବଞ୍ଚିପାରିବେନି ସହର ହେଉ ବା ଗାଁ ହେଉ ସମସ୍ତଙ୍କର ଶିକ୍ଷା ଆବଶ୍ୟକ ଶିକ୍ଷା ହେଲା ଆମର ଗୋଟିଏ ଅଙ୍ଗ ଯେମିତିକି ଗାଁ ମାନଙ୍କରେ ଶିକ୍ଷା ଗୋଟିଏ ଏମିତି ଅଛି ଗାଁ ମାନଙ୍କରେ ସ୍କୁଲମାନଙ୍କର ପିଲାମାନେ ପାଠ ପଢ଼ିବାକୁ ଗଲେ ବହୁତ ଦୂର ଦୂରକୁ ଯିବାକୁ ପଡ଼ିଥାଏ ଏବଂ ଫେରିବାକୁ ହେଲେ ବହୁତ ଅସୁବିଧା ହୋଇଥାଏ ତେଣୁ ଗାଁମାନଙ୍କରେ ଯେଉଁ ସ୍କୁଲ୍ ମାନେ ଅଛି ଯଦି ସେ ସ୍କୁଲ୍ ମାନଙ୍କରେ କିଛି ବସ୍ ର କି ଗାଡ଼ିର ସୁବିଧା ହୁଅନ୍ତା ତା'ହେଲେ ପିଲାମାନେ ଠିକ୍ ସେ ପାଠ ପଢ଼ି ଘରକୁ ଫେରିପାରନ୍ତେ ଏବଂ ସହରମାନଙ୍କରେ ଯେଉଁ ଶିକ୍ଷାବ୍ୟବସ୍ଥା ଅଛି ଯେଉଁ ସ୍କୁଲ୍ କଲେଜ୍ ଅଛି ସେମାନଙ୍କର ଶିକ୍ଷାବ୍ୟବସ୍ଥା ହେଲା ସେଠାରେ ସ୍କୁଲ୍ ଇଂଲିଶ ମିଡ଼ିଅମ୍ ସ୍କୁଲ୍ ମାନଙ୍କରେ ହେଲା ବସ୍ ର ସୁବିଧା ଅଛି ଏବଂ ଛୋଟ ଛୋଟ ସ୍କୁଲ୍ ଯେଉଁ ଅଛି ସରକାରୀ ସ୍କୁଲ୍ ଅଛି ସେମାନଙ୍କୁ ସବୁ ସାଇକେଲ୍ ମିଳୁଛି ସରକାର ସାଇକେଲ୍ ର ସୁବିଧା କରିଛନ୍ତି ଏବଂ ପିଲା ପାଠ ପଢ଼ି ପାରୁଛନ୍ତି ଏବଂ ମାଗେଣାରେ ମଧ୍ୟ ଖାଇ ମଧ୍ୟ ପାରୁଛନ୍ତି ତେଣୁ ଶିକ୍ଷାର ଅଭାବ କେବଳ ଅଭାବ ରହିଛି ଗାଁ ମାନଙ୍କରେ ଗାଁମାନଙ୍କରେ ଯଦି ଦୂର ଦୂରାନ୍ତରୁ ଯେଉଁ ପିଲାମାନେ ଆସୁଛନ୍ତି ସେମାନଙ୍କ ପାଇଁ ଯଦି କିଛି ଗାଡ଼ିର ବ୍ୟବସ୍ଥା ରୁହନ୍ତା ତା'ହେଲେ ଖୁବ୍ ଭଲ ହୁଅନ୍ତା ଏବଂ ସ୍କୁଲ୍ ମାନଙ୍କରେ ଠିକ୍ ଟାଇମ୍ ରେ ମାଷ୍ଟର ମାନେ ରୁହନ୍ତେ ଏବଂ ଗୋଟିଏ ସ୍କୁଲ୍ ରେ ଗୋଟିଏ ମାଷ୍ଟରକୁ ପାଞ୍ଚ ଛଅଟା କ୍ଲାସ୍ ପଢ଼େଇବା ସେଇଟା ବି ସମ୍ଭବପର ହୋଇପାରୁନି ସ୍କୁଲ୍ ମାନଙ୍କରେ ମାଷ୍ଟର ମାନଙ୍କର ନିଯୁକ୍ତି ଦରକାର ଶିକ୍ଷକମାନଙ୍କର ନିଯୁକ୍ତି ଦରକାର ଏବଂ ଏଇଟା ସୁବିଧା ହୁଅନ୍ତା